ଦେହ ଅଛି ତ ରୋଗ ଅଛି ତା'ପରେ ଦେହ ପାଇଁ ଯତ୍ନ ନେବା ନିଜ ପାଖରେ କଥା ଏଥିପାଇଁ ଆମର ସକାଳୁ ଯାଏ ମର୍ଣ୍ଣିଂ ୱାକ୍ରେ ଆଉ ଘରେ ଦୁଇ ଦୁଇ ତିନି ଘଣ୍ଟା ଚାଲିବା ପାଇଁ ଯାଏ ତାପରେ ଘରେ ବି ଟିକେ ଖାଇବା ପ୍ରତି ଧ୍ୟାନ ଦିଏ ଟିକେ ସିଝା ଆଉ ସନ୍ତୁଳା ଆଉ ମାଛ ମାଂସ ଟିକେ କମ୍ ଆଉ ଏମିତି ଘରେ ସବୁ ଖାଇବା ତା'ପରେ ଯଦି ବେଶୀ ଦେହ ଖରାପ ହେଲା ତା'ପରେ ଏଇ ଡାକ୍ତର ପାଖରୁ ମେଡ଼ିସିନ୍ ଫେଡ଼ିସିନ୍ ଖିଆଯାଏ ଆଉ ଘରେ ଏମିତି ଥଣ୍ଡା ଫଣ୍ଡା ହେଲେ ତୁଳସୀ ପତ୍ର ମହୁ ରସ ଆଉ ବାସମ ପତ୍ର ଏଇରା ସବୁ ଖାଏ ଆଉ ଆଉ ଘରେ ଏମିତି ଅଧ ଘଣ୍ଟେ ଘଣ୍ଟେ ଯୋଗ କରେ ତେଲ ମସଲା ଟିକେ କମ୍ ଖାଇଲେ ଦେହ ପାଇଁ ଟିକେ ଖରାପ ଟିକେ ଏସିଡ଼୍ ଫେସିଡ଼୍ ଟିକେ ବେଶୀ ପ୍ରୋବ୍ଲେମ୍ ସେହିଗାରୁ ରକ୍ଷା ପାଇଁ ଆଉ ତେଲ ମସଲା କମ୍ ସନ୍ତୁଳା ତରକାରୀ ସିଝା ଏଇଆ ସବୁ ହଁ ତ ଯଦି ଦେହ ଖରାପ ହୁଏ ଆମର ଏଠି ପାଖରେ ଡାକ୍ତର ଅଛନ୍ତି ଡାକ୍ତର ପାଖକୁ ଯାଇକି ଔଷଧ ଫୈଷଧ ଆଣିକି ଖାଏ ଆଉ